ହ୍ୟାଲୋ ମୁଁ କହିଲି ଆଉ ବାହାଘର କଲ୍ ଗୋଟେ ଅଛି ମୋର ଟିକିଏ ଭଲ ଜିନିଷ ଦରକାର ଥିଲା ଦେଖାଇବ ଟିକିଏ ମୋର ଆଲେନ୍ସୋଲି ହେଲା ଆଉ ପିଟର୍ଇଂଲଣ୍ଡ୍ ଜକି ଆଉ ଅଛି ଯଦି ଟିକିଏ ଦେଖନ୍ତୁ ଆଉ

ହଁ ଆମର ସେଇ ଦଶ ପନ୍ଦର ପିସ୍ ଯିବ ଆଉ ଶାଢୀ କେତେ ପିସ୍ ଭଳିଆ ଯିବ ଏମିତି ବାହଘର କଲ୍ଟା ଅଛି ଯିବ ଆଉ ରେଟ୍ ଟିକିଏ ଦେଖିକି ପକେଇବେ ଆଉ ହଁ ହଁ ହଁ ଆପଣ ତ ଚିହ୍ନା ଲୋକ ଟିକିଏ ଦେଖିକି ରେଟ୍ ପକେଇବେ ଆଉ ସବୁଦିନିଆ ହଁ ଆପଣତ ଆପଣଙ୍କର ତ ଫିକ୍ସ୍ ରେଟ୍ ମୁଁ ଜାଣିଛି ସେଇଯୋଗୁଁ ଆଉ କୁଆଡ଼େ ନ ଯାଇକି ଆପଣଙ୍କ ଦୋକାନକୁ ଆସିଲି ଆଉ ଟିକିଏ ଦେଖିକି ରେଟ୍ ପକେଇବେ ଆଉ

ଆଉ ଆପଣଙ୍କ ଜିନିଷ ତ ଭଲ ମାର୍କେଟ୍ରେ ଏଇନା ଆପଣଙ୍କ ଦୋକାନ ଚାଲିଛି ଭଲରେ ସେଇଯୋଗୁଁ ଆପଣଙ୍କ ଦୋକାନକୁ ଆସିବା କଥା ହଁ ହଁ ହଁ ହଁ କମ୍ପାନୀ ଏଇ ଏଇ କମ୍ପାନୀ ତ ଏବେ ମାର୍କେଟ୍ରେ ଚାଲୁଛି ଆଉ ଏଇ କମ୍ପାନୀର ନେବା କେତେଟା ଜିନିଷ ଶାଢ଼ୀ ଟିକିଏ ଭଲ ଭଲ ଦେଖେଇବେ ମୁ ଶାଢ଼ୀଟା ଏଠି ବାଛୁଛି ହଁ ଭଲ ଟିକେ ଦେଖେଇବେ ସାତ ଶହ ଆଠ ସହ ଭଳିଆ ରେଟ୍ରେ ଟିକିଏ ଦେଖେଇବେ ଆଉ ହଉ ହଉ ଆଉ ପିଲାଙ୍କୁ ପଠାନ୍ତୁ ମୁଁ ଏଇଠି ଅଛି ଆଉ ଆଜ୍ଞା